ମୋର ଗୋଟେ ଗାଈ ଅଛି ଯାହାର ନାମ ହେଲା ବଉଳା ମୁଁ ତାର ବହୁତ ଯତ୍ନ ନିଏ ତାକୁ ଖାଦ୍ୟପେୟ ବ୍ୟବସ୍ଥା କରେ ତାକୁ ଠିକ୍ ଟାଇମ୍ ରେ ତାକୁ ଖାଦ୍ୟପେୟ ଦିଏ ତାର ଖୁବ୍ ଯତ୍ନ ନିଏ ତାକୁ ସଫା ଜାଗାରେ ରଖେ ଏବଂ ମୋର ଗୋଟେ କୁକୁର ଅଛି ଯାହାର ନାଁ ଆମ ଟମି ମୁଁ ତାକୁ ଠିକ୍ ଟାଇମ୍ ରେ ଖାଦ୍ୟପେୟ ଦିଏ ଓ ତାକୁ କିଛି ଅସୁବିଧା ହେଲେ ମୁଁ ଡକ୍ଟର ପାଖକୁ ପରାମର୍ଶ ନିଏ ଓ ତାକୁ ସବୁଦିନ ମୁଁ ସନ୍ଧ୍ୟାବେଳେ ବୁଲେଇବାକୁ ନିଏ ଏବଂ ମୋର ଗୋଟେ ବିଲେଇ ମଧ୍ୟ ଅଛି ତାକୁ ମୋ ସାଙ୍ଗରେ ଖେଳିବା ବହୁତ ପସନ୍ଦ ସେ ମୋ ସାଙ୍ଗରେ ଖେଳେ ଓ ମୁଁ କୁଆଡ଼େ ଯାଇଥିଲେ ଫେର ଘରକୁ ଆସିଲେ ସେ ମୋ ଉପରେ ଚଢ଼ିଯାଏ ଓ ତା ସାଙ୍ଗରେ ମୁଁ ଖେଳେ ମୁଁ ଗାଈ ବିଲେଇ ଓ କୁକୁର ମାନଙ୍କୁ ବହୁତ ଭଲପାଏ ମୁଁ ତାଙ୍କୁ ବହୁତ ଯତ୍ନରେ ଓ ସଫାସୁତୁରା ଜାଗାରେ ରଖେ ଓ ତାଙ୍କୁ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରିଥାଏ